ହଁ ଭାଇ ନମସ୍କାର ତମେ କେମିତି ଅଛ ଭାଇ ମୁଁ ଏଠି ମୋ ରାମ ଘରକୁ ଖୋଜୁଛି ତମେ ଜାଣିଛ କି ତାକୁ ତାଙ୍କ ଘର ଆଡ୍ରେଶ ଦେଇ ପାରିବ ଟିକେ ତାଙ୍କ ଘରର ଆଡ୍ରେଶ ମୋତେ କହି ପାରିବ ମୁଁ ନୂଆରେ ଆସିଛି ଭୁବେନେଶ୍ୱରରୁ ଆସିଛି ତାଙ୍କ

ହଁ ତାଙ୍କ ଘରେ କେତେ ଜଣ ଥିବେ ଯେ

କ'ଣ ଜବ୍ କରିଛନ୍ତି କେମିତି କି ଜବ୍ ତାଙ୍କର ନମ୍ବର୍ ଅଛି କି କହି ପାରିବେ କୁହନ୍ତୁ

କୁହ ଟିକେ ଭଲ ସେ ଶୁଣି ପାରିଲି ନାହିଁ

ଏଇଟ୍ ନାଇନ୍ ଫାଇପ୍ ଥ୍ରୀ ଫାଇପ୍ ହେଲା ଏଇଟା ତାଙ୍କର ଟେଲିଫୋନ୍ ନମ୍ବର ତୁମେ କେତେ ଦିନ ହେଲା ତୁମେ ସିକୁରିଟି ଗାର୍ଡ୍ରେ ଅଛ ସାଲେରୀ କେତେ ପାଉଛ ତମକୁ ମାସରେ ଶାଦୀ ଫୀଦୀରେ କ'ଣ ତୁମର ତ ନା ତାଙ୍କେ ଦେଉଛନ୍ତି ଆମର ଭୁବନେଶ୍ୱର ଆଡ଼କୁ ଆସିଲେ ହେବ ନାହିଁ କି ସେ ସେପଟେ ତ ବେଶୀ ମିଳିବ ତୁମର ଇଚ୍ଛା ଅଛି ଯଦି ମୁଁ ସେଠି ତୁମର ଜବ୍ ଲଗେଇ ଦେବି ଭଲ ଘର ପାଖରେ ସିକୁରିଟି ଗାର୍ଡ୍ ନା କ'ଣ ରହିବେ ହଉ ଠିକ୍ ଅଛି ଭାଇ ମୁଁ ଯାଉଛି ହେଲେ ରଖୁଛି